ହଁ ଆମ ଘରେ ବିଭିନ୍ନ ପ୍ରକାର ପାନୀୟ ତିଆରି କରନ୍ତି ଯେପରିକି ଚାହା ପାଣି ଦହି ପାଣି ଲେମ୍ବୁପଣା ଲେମ୍ବୁ ପାଣି ବେଲପଣା ତରଭୁଜ ପାଣି ଦହି ପାଣି ଫଳ ଜୁ ଫଲ ରସ ଜୁସ୍ ତା'ପରେ କି ଯେ ଯେପରିକି ଆମ କଫି ତିଆରି କରାଯାଏ